ମୁଁ କିଣିଥିବା ସୋଫାର ନକାରାତ୍ମକ ବିଷୟରେ କହୁଛି ସେଗୁଡ଼ିକ ହେଲା ସୋଫାରେ ଲାଗିଥିବା କପଡ଼ାଟି ଭଲ ନୁହେଁ କପଡ଼ାର ରଙ୍ଗ ଛାଡ଼ିଯାଉଛି ଆଉ ତାର ଭିତରେ ଦିଆହେଇଥିବା ତୁଳା ଗୁଡ଼ା ମଧ୍ୟ ବାହାରି ପଡ଼ୁଛି ବାହାରକୁ